ମୁଁ ପୁରୀ କୋଣାର୍କ ଚନ୍ଦ୍ରଭାଗା ଯାଇଥିଲି ପୁରୀ ମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କଲି ମନ୍ଦିରର ଚାରି ପାଖରେ ବୁଲିଲି ସମୁଦ୍ରକୂଳ ଗଲି ସମୁଦ୍ର କୂଳରେ ଢେଉ ମାରିଲା ବେଳେ ଦେଖିବାକୁ ବହୁତ ଭଲ ଲାଗୁଥିଲା ସମୁଦ୍ର କୂଳରେ ଥଣ୍ଡା ପବନରେ ବୁଲିବା ପାଇଁ ମଧ୍ୟ ବହୁତ ମଜା ଲାଗୁଥିଲା ମନ୍ଦିରରେ ବହୁତ ମୂର୍ତ୍ତି ଗୁଡ଼ାକ ମଧ୍ୟ ଥିଲା ଏତେ ମାତ୍ରାରେ ଲୋକମାନେ ଆସି ଭିଡ଼ ରହୁଥିଲେ ସେସବୁ ଦେଖି ମଧ୍ୟ ବହୁତ ଭଲ ଲାଗୁଥିଲା କୋଣାର୍କ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କଲି ମନ୍ଦିରରେ ପୁରୁଣା ସ୍ମୃତି ଗୁଡ଼ିକ ଦେଖି ବହୁତ ଭଲ ଲାଗୁଥିଲା ସେହି ସୂର୍ଯ୍ୟଦେବ ମନ୍ଦିର ଚାରି ପାଖରେ ଯେଉଁ ପାର୍କ ଭଳିଆ ବେଢ଼ା ଭିତରେ ହୋଇଛି ସେହି ପାର୍କ ଭିତରେ ବସିଲି ବହୁତ ଥଣ୍ଡା ପବନ ବହୁଥିଲା ସେ ଭିତରେ ବସି କିଛି ସମୟ ମଜାରେ ରହିଲି ବହୁତ ଭଲ ଲାଗୁଥିଲା ତା'ପରେ ଯାଇକି ଆମେ ଚନ୍ଦ୍ରଭାଗାରେ ପହଞ୍ଚିଲୁ ଚନ୍ଦ୍ରଭାଗା ଦେଖିଲା ବେଳକୁ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଦେବତାଙ୍କର କିରଣରେ ବହୁତ ଭଲ ଲାଗୁଥିଲା ବହୁତ ଡଙ୍ଗା ଗୁଡ଼ାଏ ଥିଲା ଲୋକମାନେ ମଧ୍ୟ ଥିଲେ ସେ ଯାଗାଟି ବହୁତ ସୁନ୍ଦର ଲାଗୁଥିଲା ସନ୍ଧ୍ୟା ସମୟରେ